ହଁ ଓକିଲ୍ ପୋଲିସ୍ ପଞ୍ଚାୟତ ତହସିଲ୍ ସବୁ ଜାଗାରେ ସବୁ ଜାଗାରେ ସବୁ ଅଫିସ୍ରେ ଏନ୍ତା ବହୁତ ଅସୁବିଧାର ସମ୍ମୁଖୀନ ହୋଇସାରିଛେ ମୁଇଁ ଓକିଲ୍ ହେଲା କୌନସି କାଗଜପତ୍ର କଲେ ଓକିଲ୍ ପୋଲିସ୍ ପଞ୍ଚାୟତ ପଞ୍ଚାୟତ କାମରେ ବି ବହୁତ ଦୁର୍ନୀତିର ଶିକାର ହେଇସାରଛେଁ କିନ୍ତୁ ତା'ର୍ ହେବାର୍ ସତ୍ତ୍ୱେ ବି କୌଣସି କୌଣସି ଫଲ ନେଇଁ ମିଲବାର୍ ଦୁର୍ନୀତି ତ ଲାଗି ଚାଲିଛି ଏ ଓକିଲ୍ ହେଉ ପୋଲିସ୍ ହେଉ ପଞ୍ଚାୟତ ଆମ ପଞ୍ଚାୟତରେ ବି ତହସିଲ୍ ଅଫିସ୍ରେ ତ ତହସିଲ୍ ଅଫିସ୍ରେ ଯାଇ ଆସି ଯାଇ ଆସି ହଇରାଣ ହୋଇଗଲି ମୋର କୌଣସି କାମ ବି ହେଲାନି ପଞ୍ଚାୟତ୍ରେ ବି କୌଣସି କିଛି ସାହାଯ୍ୟ ସହଯୋଗ କିଛି ପାଇବାର୍ ନାଇଁ ଆଉ ପ୍ରତ୍ୟେକ ଓକିିଲ୍ ପୋଲିସ୍ ସମସ୍ତେ ହଇରାଣରେ ହଇରାଣ କରୁସନ୍ କ'ଣ ଗୋଟିଏ କାମ୍କେ ଦୁଇ ଚାରି ଥର କଲାଭଲି ହଇରାଣ ହଉଛନ୍ ଖାଇ ପଡ଼ୁଚି ମୋତେ ପଞ୍ଚାୟତର କୌଣସି କାମ୍ରେ ବିଳମ୍ବୀତ୍ ହେଇକରି ହେଇନିପାର୍ବାର୍ ତହସିଲ୍ ଅଫିସ୍ରେ ବି ସମସ୍ତଙ୍କର ମୋର ମୋର ସାଙ୍ଗେ ଆଉ ସମସ୍ତଙ୍କର ବି ବହୁତ ଅସୁବିଧା ହଉଚେ ଦୁର୍ନୀତି କାମ ହେତେ ବି ଏହା ଚିନି ସବୁ ଲାଗି ଚାଲିଛେ ତ ଏଇସବୁ ହେବାର୍ଟା ଭଲ ଦିଶେ ଏହା ସମସ୍ତଙ୍କ ପାଇଁ ମୋର୍ ଲାଗି ସମସ୍ତଙ୍କର ପାଇଁ ଏହା ଦୁଃଖଦାୟକ ସେ ନାଇଁ ଏଇ ଏନ୍ତା ଆଉ ଅସୁବିଧା ଦୁର୍ନୀତି ନି ସମ୍ମୁଖୀନ ନି ହେବାର କଥା